ମୁଁ ତ ରୋଷେଇ ବହୁତ ପ୍ରକାର କରେ ପନିପରିବା ରୋଷେଇ ଅଣ୍ଡା ମାଛ ମାଂସ କିନ୍ତୁ ମୁଁ ମୋବାଇଲ୍ରେ ୟୁଟ୍ୟୁବ୍ ଦେଖେ ରୋଷେଇ କରିଲି ରୋଷେଇ କରିଲି କିନ୍ତୁ ମୁଁ ଖାଇଲି ଯେତେବେଳେ ସେଗୁଡ଼ିକ ଭଲ ଲାଗିଲା ନାହିଁ ତା ପରେ ମୁଁ ଭାବିଲି ଏତେ ଖର୍ଚ୍ଚ କରି ରୋଷେଇ କରି ଏଗୁଡ଼ିକ କ'ଣ ପକାଇ ଦେବି ମୁଁ ଭାବିଲି ନା ଏଗୁଡ଼ିକୁ ପକାଇବି ନାହିଁ କିନ୍ତୁ ଅଲଗା ପ୍ରକାର ରୋଷେଇ କରିବି ଏ ଅଲଗା ପ୍ରକାର କ'ଣ ମୁଁ ଭାବିଲି କିଛି ଚାଉଳ ଗୁଣ୍ଡ ନେଇ ତାକୁ ବରା ପ୍ରକାର ଛାଣିଦେବି ତେଲରେ ଛୋଟ ଛୋଟ ଛେ କରି ଗୁଳା କରି ଛାଣିଲି ସେଗୁଡ଼ିକ ଛାଣି ସାରିବା ପରେ ସେ ସେହି ଖାଦ୍ୟରେ ମୁଁ ଦେଲି ସେହି ଖାଦ୍ୟରେ ଦେବା ପରେ ମୁଁ ଆଉ ଥରେ ସେଗୁଡ଼ିକୁ ପୁନର୍ବାର ତିଆରି କଲି ତା'ପରେ ସେଗୁଡ଼ିକ ଖାଇବା ପରେ ବହୁତ ଭଲ ଲାଗିଲା ତାପରେ ମୁଁ ସମସ୍ତଙ୍କୁ ସେହି ଖାଦ୍ୟ ଦେଲି ସେମାନେ କିନ୍ତୁ ଭାବିଲେ ଏ ଖାଦ୍ୟ କେଉଁ ହୋଟେଲ୍ରୁ ଆସିଛି ନାଁ କ'ଣ ସେମାନେ ମୋତେ ପଚାରିଲେ ତା'ପରେ ମୁଁ ତାଙ୍କୁ ସବୁ କଥା କହିଲି